ହଁ ମୋର ଫଟୋକୁ ଲୋକମାନେ ପ୍ରଦର୍ଶନ କରିଛନ୍ତି ଏହା ଫେସବୁକ ମାଧ୍ୟମରେ କରିଛନ୍ତି ଫେସବୁକରେ ମୁଁ ମୋର ଅନେକ ଗୁଡ଼ିଏ ଫଟୋ ଦେଇଅଛି ଯାହାକୁ କି ମୋର ଫେସବୁକ ବନ୍ଧୁମାନେ ଅନୁସରଣ କରିଛନ୍ତି ପ୍ରଦର୍ଶନ ବି କରିଛନ୍ତି ଆଉ ଏଇ ଫଟୋକୁ ସେମାନେ ପସନ୍ଦ ମଧ୍ୟ କରିଛନ୍ତି ସେମାନଙ୍କର ଆଙ୍ଗୁଠା ଚିହ୍ନ ଦେଇକରି ଏବଂ ସେଇ ଫଟୋରେ ମୋତେ ସେମାନେ ଅନେକ ପ୍ରଶଂସା ବି କରିଛନ୍ତି ବଢ଼ିଆ ବଢ଼ିଆ ମତାମତ ବି ରଖିଛନ୍ତି ମୋ ଫେସବୁକ ବନ୍ଧୁମାନଙ୍କ ଛଡ଼ା ମୋତେ ଜାଣିଥିବା ବା ଦୂର ପରିଚିତ ଅନ୍ୟ ବନ୍ଧୁମାନେ ମଧ୍ୟ ଏହି ଫଟୋକୁ ଫେସବୁକ ମାଧ୍ୟମରେ ପ୍ରଦର୍ଶନ କରିଛନ୍ତି ଏବଂ ସେଇ ଫଟୋ ବିଷୟରେ ବହୁତ କିଛି ବଢ଼ିଆ ବଢ଼ିଆ ମତାମତ ମଧ୍ୟ ରଖିଛନ୍ତି ଏହି ମତାମତ ଦ୍ଵାରା ମୋତେ ବି ବହୁତ ଆନନ୍ଦ ମିଳିଛି ଏହି ମତାମତକୁ ନେଇ ମୁଁ ବହୁତ ଖୁସି ମଧ୍ୟ ଅଛି